ସାଧାରଣତଃ ଆମେ ଯଦି କିଛି ଘାଣ୍ଟ ତରକାରୀ ରୋଷେଇ କରିବା ତେବେ ସେଥିରେ ଆଳୁ ବାଇଗଣ ପୋଟଳ ଫୁଲକୋବି ଇତ୍ୟାଦି ପ୍ରକାରର ପନିପରିବା ଆମେ ସେଥିରେ ମିଶାଇଥାଉ ତେଣୁ ଏହି ପ୍ରକାରର ଖାଦ୍ୟକୁ ରୋଷେଇ କରିବା ପାଇଁ ଯଦି ଆମେ ଟିକିଏ ସ୍ଵାଦ କରିବା ସେହି ଖାଦ୍ୟକୁ ରୋଷେଇଟିକୁ ତେବେ ଆମେ ସେଥିରେ ମସଲା ବିଭିନ୍ନପ୍ରକାରର ଗରମମସଲା ବିଭିନ୍ନ ଇତ୍ୟାଦି ସେହିପରି ବିଭିନ୍ନପ୍ରକାରର ମସଲା ଆମେ ସେଥିରେ ପକାଇଥାଉ ତେଣୁ ଏହି ପ୍ରକାରର ରୋଷେଇରେ ଆମେ ଏହିସବୁ ମସଲାମାନ ଆଡ଼୍ କରିଥାଉ ଆଉ ଯେହେତୁ ଆମେ ଓରିଆମାନେ ସେଥିପାଇଁ ଆମର ପ୍ରଥମତଃ ସୋରିଷ ତେଲ ହେଉଛି ଆମର ପ୍ରଥମର ସ୍ଵାଦ ଖାଦ୍ୟ ଏଇ ତେଲକୁ ଦେଇ ଆମେ ସେହିସବୁ ତରକାରୀ ମାନେ ରୋଷେଇ କରିଥାଉ ଆଉ ଯଦି ଆମିଷ ମୁଁ କିଛି ରୋଷେଇ କରିବି ଯେମିତି ମାଛ ମାଂସ ସେଥି ସେଥିପାଇଁ ସେହିସବୁ ଖାଦ୍ୟରେ ଆମେ ଚିକେନ୍ ମସଲା ଗରମ ମସଲା ପିଆଜ ରସୁଣ ପରି ଇତ୍ୟାଦି ପ୍ରକାରର ମସଲାମାନେ ଆମେ ସବୁ ସେଥିରେ ଆଡ଼୍ କରୁଛୁ ଏହିସବୁ ଏହିସବୁ ମସଲା ଆଡ଼୍ କଲେ ତରକାରୀରେ ସ୍ଵାଦ ବି ବଢ଼ିପାରେ ଆଉ ଖାଇବାକୁ ଏଇଟା ମଧ୍ୟ ଭଲ ହୋଇଥାଏ ତେଣୁ ଏହିସବୁ ପ୍ରକାରର ରୋଷେଇ ପାଇଁ ଆମେ ଏହିସବୁ ମସଲା ସବୁ ଆଡ଼୍ କରୁଛୁ